କୃଷକମାନେ ପ୍ରାୟତଃ ପଶୁମାନଙ୍କ ସୁବିଧା ସୁଯୋଗ ପାଇଁ କି ସେମାନେ ରହିବା ପାଇଁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଘର କରିଥାନ୍ତି ବା ତାକୁ ଗୁହାଳ କହି କୁହାଯାଏ ଆଉ ସେଇ ଘରଟି ଛଣ ନହେଲେ ଏମତି ଆଜବେଷ୍ଟ ପଡ଼ିକି ହେଇଥାଏ ଆଉ ସେମାନଙ୍କ ନିଃଶ୍ୱାସ ପ୍ରଶ୍ୱାସ ନବାପାଇଁ ସେମାନେ ଘରର ଗୋଟେ ସାଇଟରେ ଝରକା କରିଥାନ୍ତି ବା ଟିକେ ଫାଙ୍କା ରଖିଥାନ୍ତି ଯେମତିକି ପବନ ଯିବା ଆସିବା କରିବ ଆଉ ତାଙ୍କ ଦେହ ସୁସ୍ଥ ବି ରହିବ ଆଉ ସେମାନେ ଯେମିତି ଭଲରେ ରହିବେ କି କ'ଣ ସବୁ ଏମିତି ସେଥିପାଇଁ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଗୋଟେ ସାଇଟରେ ଗୋଟେ ଝରକା କରାଯାଇଥାଏ ସେମାନେ ଭଲରେ ରହିବେ